ଆମେ ନାମ କରି ଟିକେଟ ବୁକିଂ କରୁ ଯେ ଆମେ ପ୍ରଥମେ ଆମେ ଟିକେଟ ଯାଇକି ଷ୍ଟେସନ ଯାଇକି ଟିକେଟ କାଟୁ କରୁ କିନ୍ତୁ ଆଜିକାଲି ଆମର ଟେକ୍ନୋଲୋଜି ଦ୍ୱାରା ଆମେ ଘରେ ବସିକି ଅନଲାଇନ୍ ଟିକେଟ ବୁକିଂ କରିପାରୁଛୁ ହୋଟେଲ୍ ମଧ୍ୟ ବୁକିଂ କରିପାରୁଛୁ ଆଉ ଯାତ୍ରା ସମୟରେ ମଧ୍ୟ ଆମେ କେଉଁଠି ଅଛୁ ସେ ବିଷୟରେ ବି ଆମେ ଅପଡେଟ୍ ଦେଇପାରୁଛୁ ଆଉ କେଉଁ କେଉଁ ରେଳ କେଉଁ ପ୍ଲାଟଫର୍ମ ନମ୍ବରରେ ଆସିବ ସେଇଟା ମଧ୍ୟ ଆମେ ଜାଣିପାରୁଛୁ ଏହା ଲୋକେସନ୍ ମଧ୍ୟ ଅନ୍ୟ ଲୋକମାନଙ୍କୁ ଆମେ ସେୟାର କରିପାରୁଛୁ ଯେ ଆମେ କୋଉଠି ରହିଛୁ ଆଜିକାଲିର ଏଇ ଇଣ୍ଟରନେଟ୍ର ବ୍ୟବହାର ଯୋଗୁଁ ଆମେ ଏସବୁକୁ ଭଲରେ ବ୍ୟବହାର ୟୁଜ୍ କରିପାରୁଛୁ ଘରେ ବସିକି ଆମେ ସହଜରେ ଏସବୁ କାମ କରିପାରୁଛୁ